ହ୍ୟାଲୋ ଆପଣ ବିରଜା ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଏବେ ଖାଦ୍ୟ ଆପଣଙ୍କ ରେଷ୍ଟୁରାଣ୍ଟରୁ ଅର୍ଡ଼ର କରିଥିଲି କିନ୍ତୁ ମୋର ଗୋଟିଏ ବହୁତ ଅସୁବିଧା ହୋଇଯାଇଛି ଯେହେତୁକି ମୋର ଆଗରୁ ଅଟୋମେଟିକ ପେ ହୋଇଯାଉଥିଲା ବୁଝିଲେନା ସେଇଥିପାଇଁ ମୁଁ ସେ ଅଟୋମେଟିକ ପେଟାକୁ ବାତିଲ କରିବାକୁ ଚାହୁଁଛି ଏବଂ ଆପଣଙ୍କର ଯେକୌଣସି ପେପେଟିଏମ ହେଉ କିମ୍ବା ଫୋନ ପେ ଅଛି ଆପଣ ମୋତେ ସ୍କାନର କିମ୍ବା ନମ୍ବର ଦିଅନ୍ତୁ ମୁଁ ସେହି ମାଧ୍ୟମରେ ପେମେଣ୍ଟ କରିବି ମୋର ଅଟୋମେଟିକ ପେ ହୋଇଯାଉଛି ସେଇଥିପାଇଁ ମୁଁ ବହୁତ ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଲିଣି